ଗଛଟେ ଲଗାଇଲେ ଆମେ ଅମ୍ଳଜାନ ପାଇଥାଉ ଆଉ ସେଥିପାଇଁ ଆମେ ବଗିଚାରେ ଛୋଟ ଛୋଟ ଗଛ ଆଣିକି ଲଗାଇଥାଉ ଫୁଲ ଗଛ ହେଉ ଫଳ ଗଛ ହେଉ ଯାହାବି ଆଣିକି ଆମେ ଲଗାଇଥାଉ ଗଛ ସାନ ରୁ ବଡ଼ କରିବା ଯାକ ଆମ ଦାୟିତ୍ୱ ଯେତେବେଳକୁ କି ଗଛରେ ଫୁଲ ଦେଇଥାଏ ଫଳ ଦେଇଥାଏ ସେଇଟା ଆମେ ଦେଖିଲା ପରେ ବହୁତ ଖୁସି ଲାଗେ ଯେ ମୁଁ ଗଛଟେ ଲଗାଇଥିଲି ସେଇଟା ଫୁଲ ଫଳ ଦେଇଛି ଏତେ ଖୁସି ଲାଗେ ଯେ ଆଉ କହିବା ନସରେ ଆଉ ସେ ବଗିଚାକୁ ଗଲେ ପୁରା ଆନନ୍ଦ ପଳେଇଆସେ ନିଜ ମନକୁ ଆନନ୍ଦ ଆସେ ଆହୁରି ଗଛରୁ ଆମେ ଛାଇ ବି ପାଉ ଫୁଲ ପାଇଥାଉ ଫଳ ପାଇଥାଉ ଗଛରୁ ତ ଫୁଲ ଠାକୁର କାମରେ ଲାଗିଥାଏ ମଣିଷ ବି ନିଜେ ବ୍ୟବହାର କରିବା ପାଇଁ ବି ଫୁଲ ପାଏ ଖାଇବା ପାଇଁ ବି ଫଳ ପାଉ ଆମେ ଆଉ ବଗିଚାଟା ଗୋଟିଏ ଏମିତି ଯେ ଗୋଟିଏ ସ୍ୱର୍ଗ ଭଳିଆ ଯେତେବେଳେ ଫୁଲ ଫଳରେ ଭରିକି ଭରପୁର ହୋଇକି ଥିବ ମନ ଦୁଃଖ ଦୁଃଖ କଷ୍ଟରେ ଭରିକି ଥିବ କିନ୍ତୁ ବଗିଚାକୁ ଗଲେ ସେ ଦୁଃଖ କଷ୍ଟ କୁଆଡେ ଉଭାନ ହୋଇଯାଏ ତେଣୁ ଏତେ ଖୁସି ଲାଗେ ବଗିଚାକୁ ଗଲାପରେ ସେଇଟା କହି ବି ହୁଏ ନାହିଁ